ହେଲୋ ମ୍ୟାଡମ କୁହନ୍ତୁ ହେଲୋ ବିଲି କୁହନ୍ତୁ କୁହନ୍ତୁ କ'ଣ କହିଲେ ଆମ ହୋଟେଲରେ ତ ପରିଷ୍କାର ସବୁବେଳେ ଥାଏ ହେଲେ ଏବେ ପିଲା ଯାଇଛିି ଛୁଟିରେ ଟିକେ ଘରକୁ ଯାଇଛି ସନ୍ଧ୍ୟାବେଳେ ଆସିବେ ଆଉ କରାଯିବ ସଫାସତୁରା ଆଉ ହଁ ହଁ ସନ୍ଧ୍ୟାବେଳେ ହୋଇଯିବ ସବୁ ନାଇଁ ଖାଇବା ପିଇବା ବି ସୁବିଧା ଅଛି ଭେଜ୍ ଅଛି ନନଭେଜ ଅଛି ଟିଫିନ ବି ଅଛି ହୁଁ ଯାହା ଅର୍ଡର୍ କରିବେ ସେଇଟା ପିଲାମାନେ ଦେବେ ଆଉ ଯଦି ଯାହା ଖାଇବେ ପିଲା ଅର୍ଡର୍ କଲେ ସବୁ ଦେବେ ଆଉ କ'ଣ କହୁଛନ୍ତି ଶୁଣିପାରୁନି ଶୁଭା ଯାଉନି

କ'ଣ କହିଲେ ଆଉଥରେ କୁହନ୍ତୁ ନାଇଁ ଏବେ ପଖାଳ ମିଳିବନି ଗରମ ମିଳିବ ଆଉ ନାନ୍ ରୁଟି ତଡ଼କା ହୁଁ ମିକ୍ସ ଭେଜ୍ ବି ମିଳିବ ପନିର କ'ଣ କହିଲେ ହଁ ହଁ ଏଠି ଅଛି ବୁଲିଯିବା ପାଇଁ ଭଲ ଜାଗା ଯୋଉ ସେକେଣ୍ଡ ଚିଲିକା ଅଛି ଅଛି ତାପରେ ମାାଇଲଗିରି ଅଛି ତାପରେ ଏଠି ମା ଜଗନ୍ନାଥ ଥିବ ହଁ ରିଜର୍ଭ କରିବାକୁ ଯିବ ଏଇ ହେବ ହଁ ରିଜର୍ଭ ମାନେ ଅଟୋ ହେଉକି ଯାହା କିଛି ଗାଡ଼ି ରିଜର୍ଭ୍ କରିକି ଯିବେ ଆଉ

କ'ଣ କହିଲେ ହୋଟେଲ୍ ତରଫକୁ ମ୍ୟାଡମ୍ ନାହିଁ ନିଜେ ମାନେ ଭଡ଼ା କରିକି ଯିବେ ଆଉ ହଉ ଠିକ୍ ଅଛି ହଉ ହଉ ଠିକ୍ ଅଛି